ଆମ ଧର୍ମ ଯାହାକି ମୁଁ ସନାତନ ଧର୍ମରେ ଲୋକ ଏବଂ ଆମ ଧର୍ମ ଆମକୁ ଶିକ୍ଷା ଦିଏ କି କିପରି ଆମେ ଭକ୍ତି ଏବଂ ସମସ୍ତଙ୍କୁ ଭଲ ପାଇବା ଶ୍ରଦ୍ଧା ଇତ୍ୟାଦି କରିବୁ ସେ ବିଷୟରେ ଆମକୁ ଶିକ୍ଷା ଦେଇଥାଏ ଏବଂ ଆମ ଧର୍ମ ଦ୍ୱାରା ଆମେ ସୁପରିଚାଳନ ହେଇଥାଉ ଏବଂ ସମସ୍ତଙ୍କୁ ପ୍ରେମ ସମ୍ମାନ ଏବଂ ଯତ୍ନ କରିଥାଉ